ପଶୁଙ୍କ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ତାହାର ସଦୁପଯୋଗ ପାଇଁ ସରକାରଙ୍କର ବିଭିନ୍ନ ପଦକ୍ଷେପ ରହିଛି ଏବଂ ଗ୍ରାମାଞ୍ଚଳର ଲୋକମାନେ ମୁଖ୍ୟତଃ ଗାଈଙ୍କର ଗୋବର ଓ ଵର୍ଜ୍ୟବସ୍ତୁରୁ ନିଜ ବିଲରେ ଖତ ସାର ଭାବେ ବ୍ୟବହାର କରିଥାନ୍ତି ଏବଂ ଅନ୍ୟ କେତେକ ଲୋକମାନେ ସେଇ ଗୋବରକୁ ନେଇ ଗୋବର ଗ୍ୟାସ ପ୍ରସ୍ତୁତ କରି ତାକୁ ଜାଳେଣି ଭାବେ ବ୍ୟବହାର କରିଥାନ୍ତି